ମୁଁ କଲିକତାରୁ ଗୋଟେ ଚାର୍ଜର କିଣିଥିଲି ସେ ଚାର୍ଜରର ଦାମ ପାଁଶହ ଟଙ୍କା ସେହି ଚାର୍ଜର ମୁଁ ଗୋଟେ ମାସ ଚଲେଇବାଏ ନାହିଁ ଗୋଟେ ସପ୍ତାହରୁ ଫାଟି ଯାଇଥିଲା ସେ ପଇସା ମୋର ପୁରା ଡୁବି ଯାଇଥିଲା ଫୋନରେ ଚାର୍ଜ ବି ଭଲ କରିହଉ ନାହିଁ ଗୋଟେ ଦୁଇ ଘଣ୍ଟା ତିନି ଘଣ୍ଟା ଧରି ଗୋଟେ ଚାର୍ଜର ଚାର୍ଜ ହୋଇଥିଲା ସେଥିପାଇଁ ମୋ ପୁରା ଫୁଲ୍ ପଇସା ଡୁବି ଯାଉଥିଲା ମୁଁ

ସେ ଚାର୍ଜର ଟିକେ ବି ଭଲ ନଥିଲା କୋଲକାତାରୁ ମୁଁ କିଣି ଆଣିଥିଲି ପାଁଶହ ଟଙ୍କା ଦେଇ ପାଁଶହ ଟଙ୍କା ଦେଇ କିଣିଛି କିଛି ଲାଭ ହେଇନାହିଁ ପୁରା ଲସ୍ ପୁରା ଲସ୍ ହେଇ ଯାଇକରି ମୋର ପୁରା ପାଁଶହ ଟଙ୍କା ଡୁବି ଯାଇଥିଲା ସେଥିପାଇଁ ମୁଁ କଲିକତାରୁ କେବେ ଚାର୍ଜର ଆଣିବି ନାହିଁ ଲୋକାଲ ଚାର୍ଜର କେବେ ବି ଆଣିବା ଉଚିତ ନୁହେଁ ସେଥିପାଇଁ ମୋର ପାଁଶହ ଟଙ୍କା ପୁରା ଡୁବି ଯାଇଛି ଲୋକାଲ ଚାର୍ଜର ଟିକେ ବି ଭଲ ନାହିଁ ସେଥିପାଇଁ ମୁଁ ଆଉ ଲୋକାଲ ଚାର୍ଜର କିନିବି ନାହିଁ